ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ସଂଖ୍ୟା କହିପାରିବି ହଜାର ପଚସ୍ତରୀ ଦଶହଜାର ପାଞ୍ଚଶହ ବାରହଜାର ଛଅଶହ ପଚସ୍ତରୀ ତିନି ଲକ୍ଷ ପଚାଶ ହଜାର ନଅଲକ୍ଷ ନବେ ହଜାର